ପର୍ଯ୍ୟଟକ ମାନଙ୍କ ପାଇଁ ହୋମ୍ ଷ୍ଟେ ସୁବିଧା ପ୍ରଦାନ କରୁଥିବା ପାଖରେ ଥିବା ଘର ବିଭିନ୍ନ ବିଷୟରେ ଆପଣ ମାନେ ହୋମ୍ ଷ୍ଟେ ଦ୍ୱାରା ଆପଣ କିପରି ଜାଣିପାରନ୍ତି ତାହା ଦ୍ୱାରା ଏଇଟା କୁହାଯାଇଛି ଏହାର ପ୍ରଦାନ ଏହି ହୋମ୍ ଷ୍ଟର ଦ୍ୱାରା ପ୍ରଧାନ ବିଭିନ୍ନ ପ୍ରକାର କରାଯାଇଛି ଯାହାକି ଲଜ୍ ହୋଟେଲ ହୋମ୍ ଷ୍ଟେର୍ ଖାଦ୍ୟ ଫାଇଲ୍ ଏହା ଏହା କି ଏହାର ମାନେ ଏହା ତା' ବିଷୟରେ ଜଣାଯାଇଛି

ହଁ ଲଜ୍ ମାନେ ଆମେ ଯେପରିକି ଦୂର ଜାଗାରେ ଯାଇଥାଉ ସେ ସେଠାରେ ଆମକୁ ଆଖପାଖରେ କୋଉ ଜାଗା ନ ମିଳିଲେ ଆମେ ଲଜ୍ ଜାଗାରେ ରହିଥାଉ ଯାହାକି ଆମେ ପଇସା ପଇସା ଦେଇକି ଆମେ ସେଇଠି ମାନେ ଫ୍ରେଶ୍ ଫ୍ରେଶ୍ ହେବାରେ ସେଠି ଆମେ ବସବାସ କରବାର ଲଜ୍ରେ ଆମେ ରହିଥାଉ ମାନେ ଶୋଇବା ପାଇଁ ହୋଟେଲ ହୋଟେଲ କହିଲେ ଆମେ ହୋଟେଲରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାଉ ମାନେ ଯାହାକି ଆମ ନିଜର କାର୍ଯ୍ୟ କରିଥାଉ ହୋଟେଲ ଦ୍ୱାରା ଆମେ ସେଠି ବି ପଇସା ବାନ୍ଧିକି ଥାଉ ହୋଟେଲ କହିଲ ତ ଆମେ ଯାହାକି ଜାଣୁ ହୋଟେଲରେ ବିଭିନ୍ନ ପ୍ରକାର ଲୋକମାନଙ୍କୁ ବସବାସ କର ଦିଅନ୍ତି ଆମେ ପଇସା ଯଦି ତାଙ୍କୁ ଦେବୁ କହିଲେ ଆମକୁ ଯେଉଁ ଧର୍ମର ଲୋକ କିମ୍ବା ଯେଉଁ ଜାତିର ଲୋକ ଆମକୁ ହୋଟେଲ ମିଳିଥାଏ

ହୋମ୍ ଷ୍ଟର ହୋମ୍ ଷ୍ଟେର୍ କହିଲେ ଯାହାକି ଯେଉଁଟା ଆମ ଜିନିଷ ଯେଉଁଟାକି ଆମେ ଆମ ସାହି ପଡ଼ିଶାରେ ହୋମ୍ ଷ୍ଟେର୍ ଲଗା ହେଇଥାଏ ଯାହାକି ଆମେ ବହୁତ ଶୁଣିବା ପାଇଁ ପାଇଥାଉ ଖାଦ୍ୟ ଖାଦ୍ୟ କହିଲେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ ଯାହାକି ପଇସା ଦେଇ ଯଦି ବାହାରେ ଯଦି ଆମେ ଥାଉ ତା'ହେଲେ ଆମେ ପଇସା ଦେଇକି ଖାଇଥାଉ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ ଆଉ ଯଦି ଘରେ ଥିବୁ କହିଲେ ଘରେ ଘରେ ଯାହା ରୋଷେଇ କରାଯାଏ ଆମେ ସେଟା ହିଁ ଖାଇଥାଉ ଖାଦ୍ୟ କହିଲେ ଖାଦ୍ୟର ନାଁ ମଧ୍ୟ ବିଭିନ୍ନ ପ୍ରକାର ଥାଏ ଯାହାକି ଆମେ ଓଡ଼ିଆ ଓଡ଼ିଶାରେ ଆମେ ପଖାଳକୁ ବହୁତ ଜାଣିଥାଉ ଆଉ ବାହାରେ କହିଲେ ବାହାରେ ବିଭିନ୍ନ ପ୍ରକାର ଅଏଲି ଫୁଡ଼୍ ଯାକ ମିଳେ ବାକି ଆମେ ଆମ ଘର ଘରେ ଯେଉଁ ରୋଷେଇବାସ କରାଯାଏ ସେ ଖାଦ୍ୟ ଖାଇଲେ ଆମ ପାଇଁ ଭଲ ଥାଏ କିମ୍ବା ଓ ମାନେ ଏବଂ ଆମ ଦେହ ପାଇଁ ମଧ୍ୟ ଭଲ ଥାଏ ଓ ୱାଇ ଫାଇ ୱାଇ ଫାଇ କହିଲେ ୱାଇ ଫାଇ ଯଦି ଆମର ରିଚାର୍ଜ ସରିଯାଇଥାଏ ତା'ହେଲେ ଆମେ ୱାଇ ଫାଇ ଅନ୍ୟ କାଫ ମାନେ ଘର ଲୋକଙ୍କ ଫୋନ ବାପା କିମ୍ବା ମା' କିମ୍ବା ଭାଇ କିମ୍ବା ଭଉଣୀ ଏମାନଙ୍କର ବ୍ୟବହାର କରିଥାଉ ୱାଇ ଫାଇ ଦ୍ୱାରା ଆମର ଚାର୍ଜର୍ ସରିଯାଏ କହଲେ ଆମେ ୱାଇ ଫାଇ ସାହାଯ୍ୟରେ ଆମେ ଯେକୌଣସି ଜିନିଷ ଦେଖିଥାଉ ଯାହାକି ଆମେ କରିଥାଉ ଆଉ ୱାଇ ଫାଇ କହିଲେ ବିଭିନ୍ନ ମାନେ ୱାଇ ଫାଇ କହିଲେ ଆଉ ବହୁ ଜାଗାରେ ନଥାଏ ମାନେ କାହା ଫୋନରେ ଅନ୍ ଥାଏ କାହା ଫୋନରେ ଅନ୍ ନଥାଏ ଆମେ ୱାଇ ଫାଇ କନେକ୍ଟ କଲେ ଆମେ ସବୁକିଛି ପାଇଥାଉ ଫୋନ ଦ୍ୱାରା ଆଉ ଏମିତିରେ ବି ଆମ ଓଡ଼ିଶାରେ ଏମିତି ପ୍ରକାର ସବୁ କାର୍ଯ୍ୟ କରିଥାନ୍ତି ଯେତିକି ହୋଟେଲ ଥାଏ ଭଲ ଭଲ ହୋଟେଲ ଥାଏ ହୋଟେଲ

ହୋମ୍ ଷ୍ଟର ବି ଥାଏ ଖାଦ୍ୟ ଖାଦ୍ୟକ୍ରମ ବିଭିନ୍ନ ପ୍ରକାର ଥାଏ ୱାଇ ଫାଇ କହିଲେ ଆମେ ସେଠି ସୁବିଧା ପାଇଥାଉ ଖାଦ୍ୟରେ ସୁବିଧା ପାଇଥାଉ ହୋମ୍ ଷ୍ଟେ ଦ୍ୱାରା ସୁବିଧା ପାଇଥାଉ ହୋଟେଲ ଦ୍ୱାରା ସୁବିଧା ପାଇଥାଉ ଲଜ୍ ଆମେ ଯଦି ବାହାରେ ଥାଉ ତା'ହେଲେ ଲଜ୍ ବା ହୋଟେଲ ଦ୍ୱାରା ବହୁତ ଲାଭ ମାନେ ବହୁତ ଆମର ଭଲ ଥାଏ କାହିଁକନା ଆମେ ବାହାରେ ଯେଉଁ ଜାଗାରେ ଯାଉ ହୋଟେଲ କିମ୍ବା ଲଜ୍ ରହିବା ଜାଗା ଯଦି ଆମ ପାଇଁ ସୁରକ୍ଷିତ ଥାଏ ତା'ହେଲେ ଆମେ ଥାଉ